ଓଡ଼ିଶା ଓ ଭାରତ ମଧ୍ୟରେ ଅନେକ ପାର୍ଥକ୍ୟ ଥାଏ ଆମ ଭାରତରେ ବା ଓଡ଼ିଶାରେ ଆମ ଓଡ଼ିଶାରେ ଯେତିକି ବାର ମାସରେ ତେରୋଟି ପର୍ବପର୍ବାଣି ପାଳନ କରାଯାଏ ସେମିତି ଅନ୍ୟ ଦେଶରେ ଏହି ପର୍ବପର୍ବାଣି ପାଳନ କରାଯାଇଥାଏ ଆମର ଯେଉଁ ଆମର ଯେତେ ସବୁ ଗ୍ରାମରେ ପର୍ବପର୍ବାଣି ପାଳନ କରାଯାଏ ସେମିତି ଅନ୍ୟ ଦେଶ ମାନଙ୍କରେ ପାଳନ କରାଯାଏ ନାହିଁ କାରଣ ଅନେକ ବାହାର ଦେଶରେ ଲୋକମାନେ ଏହି ପର୍ବପର୍ବାଣି ବିଷୟରେ ଅଧିକ ଅଭିଜ୍ଞତା ଜାଣିନାହାନ୍ତି ଆମ ଗ୍ରାମରେ ଅନେକ ପ୍ରକାର ବା ଏମିତି ପୂଜା ପର୍ବ ବା ଏମିତି କେତେ ପ୍ରକାର ଥାଉଛି ସେମିତି ଝାଡ଼ଖଣ୍ଡ ଆନ୍ଧ୍ରପ୍ରଦେଶ ତାମିଲନାଡ଼ୁ ଏହି ଜାଗା ମାନଙ୍କରେ କୌଣସି ପର୍ବପର୍ବାଣି ବା ଆମର ଏଠି ଯେଉଁ ପର୍ବପର୍ବାଣି ପାଳନ କରାଯାଏ ସେଠି ସେଇ ପର୍ବପର୍ବାଣି ପାଳନ କରାଯାଏ ନାହିଁ କାରଣ ବାହାର ଦେଶମାନଙ୍କର ଯେଉଁ ପର୍ବପର୍ବାଣି ଥାଏ ସେହି ପର୍ବପର୍ବାଣି ଆମର ଓଡ଼ିଶାରେ ନଥାଏ ସେଥିରେ କାରଣ ସମ୍ମାନ ନଥାଏ ବାହାର ଦେଶର ପାର୍ଥକ୍ୟ ବାହାର ଦେଶକୁ ଗାଁକୁ ମାନେ ଅଧିକ ପାର୍ଥକ୍ୟ ଥାଏ ସେଥିରେ ଯେଉଁ ପର୍ବପର୍ବାଣି ପାଳନ କରାଯାଏ ଆମ ଗ୍ରାମରେ ସେଇ ପର୍ବପର୍ବାଣି ପାଳନ କରାଯାଏ ନାହିଁ ଅନେକ ପ୍ରକାର ପାର୍ଥକ୍ୟ ମଧ୍ୟ ଦେଖାଯାଇଥାଏ ଆମର ଏଇଠି ଗଣେଶ ପୂଜା ସରସ୍ଵତୀ ପୂଜା ହେଲା ବେଳେ ସେଠି ସେ ସେହି ପୂଜା ହୁଏ ନାହିଁ ସେମାନଙ୍କର ଅନେକ ପ୍ରକାର ପୂଜା କରାଯାଏ ସେମାନଙ୍କର ଜାତି ଅଲଗା ଥାଉଛି ଯେଉଁ ଜାତିରେ ସେହି ପୂଜା ବା ସେମାନଙ୍କର ଅନ୍ୟ କୌଣସି କ'ଣ ଥିବ ଯେହେତୁ ସେମାନେ ସେହି ପର୍ବ ପାଳନ କରା ନାହାନ୍ତି